ହଁ ମୋର ପ୍ରିୟ ଲେଖକ ଅଛନ୍ତି ସେ ହେଉଛନ୍ତି ଫକୀର ମୋହନ ସେନାପତି ତାଙ୍କ ନାମ ବହୁତ ଉଚ୍ଚ କୋଟିରେ ଅଛି ସାହିତ୍ୟରେ ସେ ବହୁତ ଗୁଡ଼ିଏ ଲେଖା ଲେଖି ବହୁତ ପ୍ରଶଂସା ଲାଭ କରିଛନ୍ତି ସେ ଲେଖିଥିବା ଗୋଟେ ଗପ ଛମାଣ ଆଠଗୁଣ୍ଠ ଏବଂ ଲେ ଚୁଲା ଲେ ନିଆଁ ଲେ ପାଉଁଶ ଏ ସବୁ ଲେଖି ସେ ନିଜର ନାମକୁ ଆଗକୁ ବଢ଼ାଇଛନ୍ତି ସେ ସବୁବେଳେ ଲୋକମାନଙ୍କୁ କହୁଥିଲେ କି ଅନ୍ଧ ବିଶ୍ୱାସରୁ ଦୂରେଇ ରହିବା ପାଇଁ ସେ ଛଅମାଣ ଆଠଗୁଣ୍ଠରେ ବି ଲୋକମାନଙ୍କୁ ଅନ୍ଧ ବିଶ୍ୱାସକୁ ବିଶ୍ୱାସ ନ କରି ଆଗକୁ ବଢିବାକୁ ଆହ୍ୱାନ ଦେଇଛନ୍ତି